ମତେ ସାଧାରଣତଃ ମତେ ଓଡ଼ିଆ ଚଳଚ୍ଚିତ୍ରର ଭଲ ଲାଗେ ଆଉ ଯେଉଁ ଓଡ଼ିଆ ଚଳଚ୍ଚିତ୍ରର ପାରିବାରିକକୁ ନେଇକିରି ଘଟଣାବଳୀକୁ ନେଇକିରି କରାଯାଇ ଥାଏ ସେଇଟା ସାଧାରଣତଃ ମତେ ଭଲ ଲାଗେ କାହିଁକି ନା ସେଥିରୁ କିଛି ଶିକ୍ଷଣୀୟ ଜିନିଷ ଥାଏ ଯାହା ଆଜିିକାଲି ଦୁନିଆରେ ଘଟୁଛି ଆଉ ସେଇ ପ୍ରକାରର ଚଳଚ୍ଚିତ୍ର ମତେ ଭଲ ଲାଗେ ଭଲ ଲାଗିବାର କାରଣ ହେଲା କ'ଣ କି ଯେଉଁଟାକି ମନେକର ସେ କ'ଣ କି କିଛି ଶିକ୍ଷଣୀୟ ଜିନିଷ ଧରନ୍ତୁ ମା ପୁଅର ସମ୍ପର୍କ କିପରି ରହିବା ଦରକାର ବାପା ମାଆର ସମ୍ପର୍କ କିପରି ରହିବା ଦରକାର ହଁ କିମ୍ବା କିପରି ମାନଙ୍କର ବାପା ମାଆ ଙ୍କ ପାଖରେ ପୁଅମାନଙ୍କର ପୁଅମାନେ ତାଙ୍କୁ କିପରି ହଇରାଣ କରିବା କଥା ନୁହଁ ତାଙ୍କ ଠାରୁ ସବୁ ଶିକ୍ଷା ଗ୍ରହଣ କରିବା କଥା ଭଲ କଥା ଶିଖିବା କଥା ହେଲା ସିଏ ଯେମିତି ପରିବେଶରେ ଚଳିବେ ଆମକୁ ସେଇ ପରିବେଶ ରେ ଚଳିବା ଦରକାର ଏଥିପାଇଁ ମତେ ସେ ଜିନିଷଟା ଭଲ ଲାଗେ ଏବଂ ବୁଝିବା ପାଇଁ ମଧ୍ୟ ବହୁତ ସହଜ ହୁଏ ଯେହେତୁ ଆମର ଭାଷାଟା ମାତୃଭାଷା ଓଡ଼ିଆ ଆମେ ଓଡ଼ିଆରେ କ୍ଲିଅର୍ ଯେତେ ହିନ୍ଦୀ ହଉ ଇଂଲିଶ୍ ହଉ ବୁଝିଲେ ମଧ୍ୟ ଓଡ଼ିଆଟା ସବୁଠୁ ସହଜ ହୁଏ ଆଉ ବୁଝିପାରେ ବୁଝିବାରେ ଶିଖିବାରେ ଏଇଟା ମୁଁ ସହଜ ହୁଏ ସେଥିପାଇଁ ମତେ ସାଧାରଣତଃ ଓଡ଼ିଆ ଚଳଚ୍ଚିତ୍ର ଦେଖିବା ପାଇଁ ଭଲ ଲାଗେ